ହଁ ମୁଖ୍ୟତଃ ତେଲିଆ ଜିନିଷ ଖାଇଲେ ଏଲର୍ଜି ହୋଇଥାଏ ଆଉ ବାସି ଜିନିଷ ଖାଇବା ଦ୍ୱାରା ଅନେକ ଅସୁବିଧା ହୋଇଥାଏ ମୁଖ୍ୟତଃ ମୁଁ ଅତ୍ୟଧିକ ମସଲାଜାତୀୟ ଖାଦ୍ୟ ଖାଇବାକୁ ପସନ୍ଦ କରେ ନାହିଁ କାରଣ ଅତ୍ୟଧିକ ମସଲାଜାତୀୟ ଖାଦ୍ୟ ଖାଇବା ଦ୍ୱାରାରେ ହଜମ କରିବାରେ ଅସୁବିଧା ହୋଇ ଥାଏ ଓ ଏଲର୍ଜି ହୋଇଥାଏ ଯାହା ଦ୍ୱାରା ନିଜ ଶରୀରରେ ନାନା ପ୍ରକାର ଅସୁବିଧା ହୋଇଥାଏ ଏସିଡ଼ିଟି ପରିମାଣ ବଢ଼ି ବଢ଼ି ଯାଇଥାଏ

ଅନେକ ପରିମାଣର ଅନେକ ରୋଗ ବି ଆଦି ଦେଖାଯାଇ ଥାଏ ତେଣୁ ରୋଷେଇ କରିବା ସମୟରେ ମନେ ରଖିବାକୁ ହେବ କୁହା ହେବ ଯେପରି କମ୍ ପରିମାଣରେ ତେଲିଆ ଜିନିଷର ବ୍ୟବହାର ହୋଇ ପାରିବ ସେ ସେ ଗୁଡ଼ିକୁ ଦୃଷ୍ଟିରେ ରଖି ରୋଷେଇ କାର୍ଯ୍ୟ ସମାପନ କରିବା ମୁଖ୍ୟତଃ ଯେତେବେଳେ ରୋଷେଇ କରିବା କରିବା ସମୟରେ ମନେ ରଖିବା ଉଚିତ୍ ଯେ ସବୁବେଳେ ସଦା ସର୍ବଦା ନିଜେ ସତେଜ ଜିନିଷଗୁଡ଼ିକ ସତେଜ ପନିପରିବାଗୁଡ଼ିକ ରୋଷେଇ କରିବା ବାସି ପଚା ସଢ଼ା ସେଗୁଡ଼ିକୁ ଯେପରି ନିଜ କାର୍ଯ୍ୟରେ ନଲାଗିବ ସେଗୁଡ଼ିକୁ ଫୋପାଡ଼ି ଦେବା ଓ ସମସ୍ତ ତାଜା ଜିନିଷଗୁଡ଼ିକୁ ରୋଷେଇ କାର୍ଯ୍ୟରେ ଲଗାଇବା ତାଜାଗୁଡ଼ିକ ଖାଇବା ଦ୍ୱାରା ଦେହ ଶରୀର ହୃଷ୍ଟ ପୃଷ୍ଟ ସତେଜ ରହିଥାଏ ଆଉ ବାସି ଖାଦ୍ୟ ଖାଇବା ଦ୍ୱାରା ଏଲାର୍ଜିକ୍ ନାନା ପ୍ରକାର ଅସୁବିଧା ହୋଇଥାଏ ତେଣୁ ମୋ ମତରେ ସଦାବେଳେ ସବୁବେଳେ ସଦା ସର୍ବଦା ସତେଜ ଖାଦ୍ୟ ଖୁଆନ୍ତୁ ସୁସ୍ଥ ରୁହନ୍ତୁ କାରଣ ସ୍ୱାସ୍ଥ୍ୟ ହିଁ ସମ୍ପଦ ଯଦି ଆମ ସ୍ୱାସ୍ଥ୍ୟ ଠିକ୍ ନ ରହିବ ବୋଲେ ଆମେ କିଛି କାର୍ଯ୍ୟ କରି ନପାରୁ ତେଣୁ ଅକ୍ଷତ ସ୍ୱାସ୍ଥ୍ୟ ପ୍ରତି ସମସ୍ତେ ଯତ୍ନବାନ୍ କରି ନିଜର କାରୁକାର୍ଯ୍ୟ କରିବାର ଉଚିତ୍ ତେଣୁ ଯେତେବେଳେ ବି ଆମେ ବଜାରକୁ ଯାଉ ବା ପନିପରିବା କିଛି ବି କିଣିବାକୁ ଯାଉ ସଦାବେଳେ ସ୍ୱାସ୍ଥ ପ୍ରତି ସଜାଗ ହୋଇ ପନିପରିବା କିଣିବାର କଥା ତା ସତେଜ ଜିନିଷ କିଣିବାର କଥା ବାସି ପଚା ସଢ଼ା ଜିନିଷରୁ ସବୁବେଳେ ଦୂରେଇ ରହିବା ଉଚିତ୍